ଭାରତର ଇତିହାସ କହିଲେ ଯାହା କି ଏ ଭାରତ ପୃଷ୍ଠରେ ଇଂରେଜମାନେ ଯେତେବେଳେ ଆମକୁ ଶାସନ କରୁଥିଲେ ଯାହା ହଉ ପୁର୍ଣ୍ୟ ମହାତ୍ମାଗାନ୍ଧୀ ଯେତେବେଳେ ଆମ ପାଖରେ ଆସି ପହଞ୍ଚିଲେ ଉଣେଇଶହ ସତଚାଳିଶ ମସିହାରେ ଅଗଷ୍ଟ ଚଉଦ ତାରିଖ ରାତି ବାରଟା ବେଳେ ଭାରତ ସ୍ଵାଧୀନତା ହେବା ପାଇଁ ଚେଷ୍ଟା ଚାଲିଥିଲି ଏବଂ ଅଗଷ୍ଟ ପନ୍ଦରରେ ଆମେ ପାଳନ କରିଥିଲୁ ସେ ଅଗଷ୍ଟ ପନ୍ଦର ପାଖରୁ ଭାରତ ସ୍ୱାଧୀନତା ପାଇଥିଲା ଯାହାଫଳରେ କି ଏଇ ସ୍ୱାଧୀନତା ସଂଗ୍ରାମୀମାନେ ଭାରତବର୍ଷକୁ ଇଂରେଜମାନଙ୍କ ଠାରୁ ଛଡ଼ାଇ ଆଣିଥିଲେ ଏବଂ ଏ ଭାରତରେ ବଞ୍ଚିବାକୁ ହେଲେ ମାନବ ଜୀବନରେ ଧନ୍ୟ କରିବାକୁ ହେଲେ ଆପଣ ସେଇଭଳି ମହାତ୍ମାଗାନ୍ଧୀଙ୍କ ଭଳି ଏବଂ ସୁଭାଷଚନ୍ଦ୍ର ବୋଷଙ୍କ ପରି ଏବଂ ବିବେକାନନ୍ଦଙ୍କୁ ଭଳି ଏବଂ ଗୋପବନ୍ଧୁଙ୍କ ଭଳି ରାଧାକୃଷ୍ଣଙ୍କ ଭଳି କାର୍ଯ୍ୟ କରିଆସୁଥିଲେ ଆଉ ଏ ଭାରତବର୍ଷରେ ଗୋଟେ ଗର୍ବର କଥା ଯେ ମଧୁଦାସ ହଉ ଆପଣମାନେ ଜାଣିଥିବେ କି ମହାତ୍ମାଗାନ୍ଧୀ ଯେଭଳି ବାଡ଼ି ଧରି କରି ସେ ଭାରତବର୍ଷରେ ଯେଉଁ ଯେଉଁ ଗୌରବତ କରିଛନ୍ତି ଯେଉଁ ଇଂରେଜମାନଙ୍କଠୁ ଆଣି ଆମ ଦେଶକୁ ସ୍ଵାଧୀନତା କରିଛନ୍ତି ଏବଂ ସୁଭାଷଚନ୍ଦ୍ର ବୋଷ ଏବଂ ଗୋପବନ୍ଧୁ ଉତ୍କଳମଣି ଗୌରବମଣି ଗୋପବନ୍ଧୁ ଦାସ ଆଉ ଯେତେ ମାନେ କବି ଅଛନ୍ତି ଏବଂ ଯେତେ ସ୍ଵାଧୀନତା ସଂଗ୍ରାମୀ ଅଛନ୍ତି ଏ ଭାରତବର୍ଷରେ ତାଙ୍କ ଇତିହାସ ଦୃଷ୍ଟିରେ ସେ କବିମାନଙ୍କର ଉଲ୍ଲେଖ କରାଯାଇଛି ଆପଣ ଚିନ୍ତା ବି କରୁଛୁ ଭାରତବର୍ଷରେ ବଞ୍ଚିବାକୁ ହେଲେ ସେଇ ଇତିହାସକୁ ପଠନ କରି ଯେ ଭାରତ ଗାନ୍ଧୀ ପରିବାର ଏବଂ ଗୋପବନ୍ଧୁ ପରିବାର ବିବେକାନନ୍ଦଙ୍କ ପରିବାର ଏବଂ ସୁଭାଷଚନ୍ଦ୍ର ବୋଷଙ୍କ ନୀତି ଅନୁସାରେ କଣ୍ଟା କଣ୍ଟା ତା'ର ବାହାର କର କଥା ସୁବାଷଚନ୍ଦ୍ର ବୋଷ କହିଥିଲେ କିନ୍ତୁ ତା'ର ମାନ୍ୟତା ଦେଇଥିଲେ କି ମହାତ୍ମା ଗାନ୍ଧୀ କହିଥିଲେ ଯେ କି ଯିଏ ମାରୁଛି ତାକୁ ଗାଲ ଦେଖାଇ ଦିଅ ଯିଏ ମାରିବାକୁ ଚାହୁଁଛି ତାକୁ ପିଠି ଦେଖାଇ ଦିଅ ଭଗବାନଙ୍କୁ ବଡ଼ ମଣିଷ କରିବ ଏ ଇତିହାସରେ ଲେଖା ଅଛି ସେ ଗୋଟେ ବହୁତ ବଡ଼ କଥା ଯେ କି ଆମେ ଭାରତବର୍ଷରେ ବଞ୍ଚିବାକୁ ହେଲେ ପୂର୍ବପୁରୁଷର ଯେଉଁ ଗୌରବାନ୍ଵିତ ମାନେ ସଂଗ୍ରାମୀଙ୍କ ସ୍ୱାଧୀନତା ସଂଗ୍ରାମୀଙ୍କ କଥା ଅନୁସାରେ ଆମେ ଚଳିବାକୁ ପଡ଼ିବ ଏବଂ ଚଳିଲେ ଏ ଭାରତବର୍ଷରେ ଆମକୁ ବଞ୍ଚିବାକୁ